ହଁ ରୁକ୍ମିଣୀ ଆଉ ଭଲ ଅଛ ତ ନାଇଁ ମୁଁ ପୁଷ୍ପା କହୁଥିଲି ଆଉ ଯିବା ଟିକିଏ ଭୁବନ ବୁଲି କି ଯିବା ଆଜି ଟିକିଏ କେଉଁ ଢାବା କି ହୋଟେଲ୍ ଫୋଟେଲ୍ ଯିବା ଟିକିଏ ଢାବାରେ ଖାଇକି ଆସିବା ଆଉ ନାଇଁ ମ ବୈଶାଖ ମାସଟା କ'ଣ ଆଇଁଷ ଉପରେ ଖାଇଆ ଯିବା ଯଦି ରଙ୍ଗିଲା ହୋଟେଲ୍କୁ ଚାଲ ଯିବା ଆଉ କେଉଁ ଢାବାକୁ ଯିବା ତା'ହେଲେ ରେନ୍ବୋରେ ବି ଭଲ ଦେଉନି ତ ନାଇଁ ମୁଁ ସେଠିକି ତ କେବେ ଯାଇନି ନହେଲେ ଚାଲୁନ ଯସ୍ମିନ୍ ଢାବାକୁ ଯିବା ନାଇଁ ଚାଲ ସେଇ ଯସ୍ମିନ୍ ଢାବାକୁ ଯିବା ସେଇଠି ଭଲ ତା'ର ଖାଇବା ଭଲ ଅଛି ଟେଷ୍ଟି ଆଉ ବିଭିନ୍ନପ୍ରକାର ବି ମିଳୁଛି ତା ଖାଇବାଟା କିନ୍ତୁ ସ୍ୱାଦ ଅଛି ହଁ ହଉ ଯଉ ଯୋଉ ଢାବାଟା ଅଛି ଦେଖିବା ସେଇଠି ଖାଇବା ଆଉ ହଉ ଦୁଇଟା ବେଳକୁ ଯିବା ତା'ହେଲେ ଆଉ ତୁମ ଅଲଗା ସାଙ୍ଗମାନଙ୍କୁ ତୁମେ ଡାକିବ

ହଁ ହଁ ହଁ ଦୁଇଟା ବେଳକୁ ବାହାରିବା ଆଉ ସେଇଠି ଭଲ ବିରିୟାନିବି ତିଆରି ହେଉଛି ଆଉ ଖାଇକି ଆସିବା ଆଉ ହଁ ହଉ ହଁ ହଉ ରହୁଛି ତା'ହେଲେ